ବଜାରରେ ଆଉ ଦୋକାନରେ ମିଳୁଥିବା ପୋଷାକଠାରୁ ହାତ ତିଆରି ପୋଷାକ ବହୁତ ମଜବୁତ ଓ ସୁନ୍ଦର ହୋଇଥାଏ ବଜାରରେ ରେଡ଼ିମେଡ୍ ପୋଷାକ ଦୋକାନ ଓ ବଡ଼ ବଡ଼ ସପିଙ୍ଗ୍ ମଲ୍ରେ ବିଭିନ୍ନପ୍ରକାରର ପୋଷାକ ଅତି ସହଜରେ ଊପଲବ୍ଧ ହୋଇଥାଏ ଏବଂ ଏହା ମଧ୍ୟ ଶସ୍ତାରେ ମିଳିଥାଏ ତଥାପି ଲୋକମାନେ ହାତ ତିଆରି ପୋଷାକକୁ ବେଶୀ ପସନ୍ଦ କରିଥାନ୍ତି କାରଣ ହାତ ତିଆରି ପୋଷାକ ଆମ ଦେହ ପାଇଁ ପୁରା ଫିଟିଙ୍ଗ୍ ହୋଇଥାଏ ପିନ୍ଧିବାକୁ ମଧ୍ୟ ଆରାମ ଲାଗେ ଆମେ ଯେମିତିକା ପୋଷାକ ଚାହିଁବା ସେମିତିକା ତିଆରି କରିପାରିବା